ଆମ ଅଞ୍ଚଳରେ ଏଭଳି ବହୁତ କିଛି ଜିନିଷ ଅଛି ଯେଉଁ ଜିନିଷଗୁଡ଼ାକ ବହୁତ ମାନେ ଭାରତର ବହୁତ ଜାଗାରେ ନାହିଁ ଯେମିତିକି ଆମ ଅଞ୍ଚଳର ମାଟି ମାନେ କଣ କହିବି ଆମ ଅଞ୍ଚଳରେ ଲୋକମାନେ ଲୋକମାନେ ନୁହେଁ ମାଟିରେ ଯେଉଁସବୁ ଜିନିଷ ରୁହେ

ଆଉ ଭାରତର ବହୁ ଅଞ୍ଚଳରେ ଏସବୁ ଜିନିଷ ମିଳେ ନାହିଁ ଲୋକମାନେ ଆମ ଅଞ୍ଚଳରେ ଏଇସବୁ ଜିନିଷ ଗୁଡ଼ିକ ଦେଖିବାକୁ ମଧ୍ୟ ଆସିଥାନ୍ତି ଆଉ ସେଥିଯୋଗୁଁ ଆମ ଅଞ୍ଚଳ ଏଥିପାଇଁ ବହୁତ ପ୍ରସିଦ୍ଧ ଏବଂ ବହୁତ ଲୋକମାନେ କ'ଣ କରନ୍ତି ଆମ ଅଞ୍ଚଳରେ ସବୁ ପ୍ରାକୃତିକ ଜିନିଷ ଦେଖିବା ପାଇଁ ଆସିଥାନ୍ତି ପ୍ରାକୃତିକ ଜିନିଷ କେମିତି କହିବାକୁ ଗଲେ ଜଙ୍ଗଲ ହେଇଗଲା ମୃତ୍ତିକା ହେଇଗଲା ପରିବେଶ ହେଇଗଲା ଝରଣା ହେଇଗଲା ଆମ ଅଞ୍ଚଳର ଲୋକମାନଙ୍କର ଚାଲି ଚଳଣି ବି ଅନ୍ୟମାନଙ୍କ ଠାରୁ ଭିନ୍ନ ସେଇଭଳି ଏସବୁ ଜିନିଷଗୁଡ଼ିକୁ ଦେଖିବା ପାଇଁ ଆସିଥାନ୍ତି ଏବଂ ଆମ ଅଞ୍ଚଳରେ ଏଠି ଦୁର୍ଗାପୂଜା ବହୁତ ଭଲ ଆଡ଼ମ୍ବର ଭାବରେ ହୁଏ ଆମ ଅଞ୍ଚଳରେ ବହୁତ ଲୋକମାନେ ପାଠ ପଢ଼ିବା ପାଇଁ ମଧ୍ୟ ଆସିଥାନ୍ତି